ଆମର୍ ଗାଁରେ ପଶୁ ଡାକ୍ଟର୍ଖାନା ଅଛେ ଯେନ୍ତାକି ଯେନ୍ଟାକି ସେଟା ସେଜାଗାରେ ସବୁପ୍ରକାର୍ ପଶୁମାନ୍କୁ ଚିକିତ୍ସା କରାଯାଏସି ଯେନ୍ତାକି ଗାଈ ଛେଲି ମେଣ୍ଢା କୁକୁର ବହୁତ୍ ଯେତେ ଗୁଡ଼ାଏ ପଶୁ ଅଛେ ସବୁଠି ସେଠି ଟ୍ରିଟ୍ମେଣ୍ଟ୍ କରାଯାଏ ଏବଂ ସେ ଜାଗାରେ ଆଉ ପାଖେ ଗୁଟେ ଅଛେ ସେମାନେ କି ଟୀକା ନେବାର୍ ଲାଗି ମାନେ ମାଲିକ୍କେ କହେସନ୍ କି ତମର୍ ଗାଈର ଟୀକା କରାବ ଇଟା କରାବ ଆଉ ଇଟା ଗୁଟେ ନ ସେଠି ରହେସି ଡକ୍ଟର୍ଟେ ସବୁ ପଶୁର ଟ୍ରିଟ୍ମେଣ୍ଟ୍ କର୍ସି ସେ ତାକୁ ଡାକ୍ଲେ ବି ସେ ଆଏସି ଘରେ ବି ଟ୍ରିଟ୍ମେଣ୍ଟ୍ କର୍ସନ୍ ଇନେ ବହୁତ୍ ସୁବିଧା ଅଛେ ମାନେ ଆମର୍ ପଶୁ ପାଲନ୍ କରିକିରି ମାନେ ତାର୍ ଟ୍ରିଟ୍ମେଣ୍ଟ୍ କର୍ବାର୍ଲାଗି କିଛି ବି ଅସୁବିଧା ହେଲା ଗାଈ ଗାଈର କି କିମ୍ବା ଛେଲିର ଆମେ ସେ ପାଖ୍କେ ଯାଇକିରି ତାହାକୁ ଟ୍ରିଟ୍ମେଣ୍ଟ୍ କରାହେସି ଆଉ ଭଲ୍ ଡକ୍ଟର୍ଟେ ଭଲ୍ ଟ୍ରିଟ୍ମେଣ୍ଟ୍ କର୍ସନ୍ ଯାଣାକି କିଛି ବିମାରୀ ଥିଲେ କି କାଣା ହଉଥିଲେ ସାଙ୍ଗେ ସାଙ୍ଗ୍ ଠିକ୍ ହେଇଯାଏସି